ଆମର ରାଜ୍ୟର ନାମ ହେଉଛି ଓଡ଼ିଶା ଆମ ରାଜ୍ୟରେ ବହୁତ ପ୍ରକାର ନୃତ୍ୟ କିମ୍ବା ଅଲଗା କିଛି ପ୍ରୋଗ୍ରାମ୍ ବି ମଧ୍ୟ ହୁଏ ଆମ ରାଜ୍ୟରେ ଓଡ଼ିଶୀ ନୃତ୍ୟ ଗୀତ ଗୋଟିପୁଅ ନାଚ ପାଲା ଯାତ୍ରା ସମ୍ବଲପୁରୀ ନୃତ୍ୟ ଓ ଗୀତ ମଧ୍ୟ ହୁଏ କିନ୍ତୁ ଆମେ ଯେହେତୁ ଓଡ଼ିଶାର ଲୋକ ତ ସମସ୍ତେ ଓଡ଼ିଶୀ ନୃତ୍ୟକୁ ବେଶୀ ପସନ୍ଦ କରନ୍ତି ଆମ ରାଜ୍ୟରେ ହଉ କିମ୍ବା ବାହାର ରାଜ୍ୟରେ ହଉ ସେମାନେ ଓଡ଼ିଶୀ ନୃତ୍ୟରେ ବେଶୀ ପସନ୍ଦ କରନ୍ତି ତ ଓଡ଼ିଶୀ ନୃତ୍ୟ ଦେଖିବା ପାଇଁ ବି ବହୁତ ଭଲ ଲାଗେ କିମ୍ବା ଓଡ଼ିଶୀ ନାଚିବା ପାଇଁ ବି ବହୁତ ଭଲ ଲାଗେ ସିଏ ଯେକୌଣସି ଲୋକ ଥରେ ଯଦି ଓଡ଼ିଶୀ ନୃତ୍ୟ ଦେଖନ୍ତି ତା'ହେଲେ ତାଙ୍କୁ ଆଉ ଥରେ ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ ଏ ଗୀତ ଗୀତ ଥରେ ଗାଇଲେ ତାକୁ ନେକ୍ସଟ୍ ଟାଇମ୍ ଗାଇବା ପାଇଁ ବି ମଧ୍ୟ ଭଲ ଲାଗେ ନାଚ ବି ଯେ ସ୍କୁଲରେ ହେଉ କିମ୍ବା କଲେଜରେ ହେଉ କିମ୍ବା ଗାଁ କୌଣସି ପର୍ବପର୍ବାଣୀ କିମ୍ବା କୌଣସି ପ୍ରୋଗ୍ରାମ୍ରେ ହେଉ ନାଚିବା ପାଇଁ ବି ମଧ୍ୟ ବହୁତ ଭଲ ଲାଗିଥାଏ ଖାସ୍ କରିକି ଓଡ଼ିଶୀ ନାଚ ନାଚିବା ପାଇଁ ବେଶୀ ଭଲ ଲାଗିଥାଏ ଓଡ଼ିଶାରେ ଓଡ଼ିଶୀ ନାଚ ହିଁ ସମସ୍ତେ ବେଶୀ ପସନ୍ଦ କରନ୍ତି ଓ ଭଲ ମଧ୍ୟ ପାଆନ୍ତି ଓଡ଼ିଶା ହଉ କିମ୍ବା ଓଡ଼ିଶା ବାହାରେ ହଉ ସେ ଓଡ଼ିଶୀ ନାଚ ପ୍ରତି ହିଁ ଲୋକମାନେ ବେଶୀ ଗୁରୁତ୍ୱ ଦେଇଥାନ୍ତି ଓ ସେ ଓଡ଼ିଶୀ ନାଚ ସମସ୍ତଙ୍କୁ ବହୁତ ପସନ୍ଦ ଲାଗିଥାଏ